ଆସନ୍ତା ଇଣ୍ଡିପେଣ୍ଡେନ୍ସ ଡ଼େ ପାଇଁ ଏଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ କିପରି ଭାବରେ ଏ ପିଲାମାନେ ଏ ଠିକ୍ ସମୟରେ ପହଞ୍ଚିବେ ଏବଂ ପ୍ରଭାତଫେରି ହେବ ସେମାନଙ୍କ ପାଇଁ ପତକା ଦରକାର ଅଛି ତା ସହିତ ସେମାନେ ସବୁ ଗାଁରେ ବୁଲିବେ ତ ଆସନ୍ତାକାଲି ଏଁ ପତକା ଉତ୍ତୋଳନ ପାଇଁ ଏଁ ମୁଖ୍ୟ ଅତିଥି କିଏ ହେବେ ମୁଖ୍ୟ ବକ୍ତା କିଏ ହେବେ ଆଉ ପିଲାମାନଙ୍କ ପାଇଁ ସାଧାରଣ ଭାବରେ ଜଳଯୋଗାଣର ବ୍ୟବସ୍ତା କରାଯିବ ସେଇଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ କେଉଁ ପାଣ୍ଠିରୁ ଆମେ ଅର୍ଥ ଖର୍ଚ୍ଚ କରିବା ଆଉ ଠିକ୍ ଭାବରେ ପ୍ରଭାତଫେରି ହେବ ଆ ପ୍ରଧାନଶିକ୍ଷକ ଏ କିମ୍ବା ସ୍କୁଲ୍ ର ସଭାପତି ପତାକା ଉତ୍ତୋଳନ କରିବେ ସେ ବିଷୟରେ ଆମକୁ ସିଦ୍ଧାନ୍ତ ନେବାକୁ ପଡ଼ିବ ସଭାପତି ଯଦି ନ ଆସିବେ ତାହେଲେ ପ୍ରଧାନଶିକ୍ଷକ ପତାକା ଉତ୍ତୋଳନ କରିବେ ଜାତୀୟତାର ଅଁ ଗାନ ହେବ ସମସ୍ତେ ଆଉ ରହିବେ ଏବଂ ଆମର ଆଉ ସ୍ୱାଧୀନତା ଦିବସ ବିଷୟରେ ସେମାନଙ୍କୁ ସମେତ ଧାରଣା ଦିଆଯିବ ପିଲାମାନଙ୍କ ଭିତରେ ଜାତୀୟତା ବୋଧ ପରିପ୍ରକାଶ କରିବ ସେମାନେ ଜାତୀୟ ସଙ୍ଗୀତ ଗାନ୍ କରିବେ ଜାତୀୟ ପତାକାର ବିଷୟରେ ସବୁ ଜାଣିବେ ଏ ସବୁକଥା ସବୁ ଅଛି ଆଉ ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ହଁ ଏଇକଥା ଆଉ ତ ଏଠି ଠିକ୍ ସମୟରେ ପିଲାମାନେ ଆସିବା ବଡ଼ କଥାଅଛି ଏ ତ ପିଲାମାନେ ଆସିବେ ଯେଉଁରା ଟିକିଏ ଫଣ୍ଡ୍ସ ଆମ ସ୍କୁଲ୍ ଯେ କ୍ଲାସ୍ ଫଣ୍ଡ୍ସ୍ ପଇସା ଅଛି ସେଇ ପଇସା ଖର୍ଚ୍ଚ କଲେ ଭଲ ବୋଲି ମୁଁ ଭାବୁଛି ଆଉ ହଉ ତାହେଲେ ଏଇକଥା ହେଲା ଆଉ